ଭୁବନେଶ୍ୱରରେ ସ୍ଵାସ୍ଥ୍ୟ ସେବା ସାମାଜିକ ସମର୍ଥନା ଏବଂ ସମାନ ଦୃଷ୍ଟିରୁ ଜିଲାରେ ବୃଦ୍ଧ ଜନସଂଖ୍ୟା ସମ୍ମୁଖୀନ ହେଉଥିବା ମୁଖ୍ୟ ଅସୁବିଧା ଅନେକ ରହିଛି ଦେଖନ୍ତୁ ଏବେ ଗାଁ ଗହଳିରେ ଲୋକମାନେ ବହୁତ ଅସୁବିଧାରେ ରହୁଛନ୍ତି ବୁଢ଼ା ବୁଢ଼ୀ ମାନେ କାରଣ ତାଙ୍କର ପୁଅ ବୋହୂ ମାନେ ଯାଇଁକି ସହରରେ ରହୁଛନ୍ତି ଆଉ ଏମାନେ ଗାଁରେ ରହୁଛନ୍ତି ତ ବହୁତ ଅସୁବିଧାରେ ରହୁଛନ୍ତି କାରଣ ପଇସାପତ୍ର ବି ଜଣେ ଜଣେ ପୁଅ ଦେଉଥାନ୍ତି ଆଉ ଜଣେ ଜଣେ ପୁଅ ବୋହୂ ଦିଅନ୍ତିନି ଆଉ ଆମର ସରକାର ଯୋଜନା ମଧ୍ୟ ସବୁ ରହିଛି ସେ ସରକାର ଯୋଜନା କେତେକ ପାଖରେ ପହଞ୍ଚିପାରୁଛି ଆଉ କେତେଜଣଙ୍କ ପାଖରେ ପହଞ୍ଚିପାରୁନାହିଁ ସେଇଟା ମଧ୍ୟ ଅସୁବିଧା ରହିଛି ଆଉ କେତେକ ଲୋକଙ୍କ ପାଇଁ ସୁବିଧା କରାଯାଇଛି ବୁଢ଼ା ବୁଢ଼ୀମାନଙ୍କ ପାଇଁ ଯେମିତି ଆମର ବୟସ ବୃଦ୍ଧି ଅବସରରେ ବିଭିନ୍ନ ଆମର ବୃଦ୍ଧାଶ୍ରମ ହେଇଛି ସେଇଠି ଯାଇଁକି ବି ବୁଢ଼ା ବୁଢ଼ୀମାନେ ରହିପାରିବେ ଆଉ ଆମର ରହିଛି ଯେମିତି ଇନ୍ଦିରାଗାନ୍ଧୀ ଜାତୀୟ ବିଧବା ପେନଶନ୍ ଯୋଜନା ଯେଉଁମାନେ ବିଧବା ହେଇଯାଇଥିବେ ସେଇମାନଙ୍କ ପାଇଁକି ପେନଶନ୍ ଯୋଜନା ରହିଛି ପାଞ୍ଚଶହ ଟଙ୍କା ଲେଖେ ଆଉ ଯେଉଁମାନଙ୍କର ଘର ନାହିଁ ତାଙ୍କୁ ମାଗଣାରେ ବି ଘର ଦିଆଯାଉଛି ଥଇଥାନ କରାଯାଉଛି ଆଉ ଆଉ ବିଭିନ୍ନ ପ୍ରକାର ସବୁ ଯୋଜନା ହେଇଛି ମାଗଣା ଚାଉଳ ମଧ୍ୟ ଦିଆଯାଉଛି ପାଞ୍ଚ କେ ଜି ଜଣଙ୍କ ପିଛା ଆଉ ସବୁ ସୁବିଧା କରି ଦେଉଛନ୍ତି ସରକାର ଆଉ କେତେକ ସୁବିଧା ମିଳିବାରୁ ବି ଅନେକ ଲୋକ ବଞ୍ଚିତ ରହୁଛନ୍ତି ତେଣୁ ଯଦି ସବୁ ସୁବିଧା ସରକାରଙ୍କର ଯେତିକି ଯୋଜନା ଅଛି ସବୁ ବୁଢ଼ା ବୁଢ଼ୀ ଲୋକଙ୍କ ପାଖରେ ଯଦି ପହଞ୍ଚିପାରନ୍ତା ତା'ହେଲେ ଭଲ ହେଇଥାନ୍ତା